ହଁ ହଁ ଆଜ୍ଞା କିସ କାମ ହେଇଥାନ୍ତା

ହଁ କରିହେବ ଯେ ତ ନୂଆ ପାଇପ୍ ଲାଗିବ ନା ସେ ପୁରୁଣା ପାଇପ୍ ରିପାରିଙ୍ଗ କରିବାକୁ ପଡ଼ିବ ଆଜ୍ଞା ଆଜ୍ଞା କେଉଁ ସ୍କୁଲ୍ କେଉଁ ସ୍କୁଲରେ କାମଟା ହେବ ଦେଇକି ଆପଣ ପାଇପ୍ ଆଣିଛନ୍ତି ନା ପାଇପ୍ ଆଣିବାକୁ ପଡ଼ିବ ହଁ ସେ ପାଇପ୍ଟା ଲଗେଇଲେ ଭଲ ହେବ ହଁ ସେୟା ଅଲଗା କରିବାକୁ ପଡ଼େ ତ ଆପଣଙ୍କ ଲେବର ଅଛନ୍ତି ନା ମୁଁ ନେଇକି ଯିବି ଲେବର କେତେ ଦିନ କାମ ସ୍କୁଲରେ ଦେଇ ଆପଣ ଫାଙ୍କା କାଲିଆଡ଼େ ଫାଙ୍କା ରହିବେ କ କାଲିଆଡ଼େ ମୁଁ ଯିବି ତ ଦେଖେ କେମିତି କିସ ଦରକାର ହେବ ପାଇପ୍ ସାର୍ ଅନୁମାନ କେତେ ଖର୍ଚ୍ଚ ଆଡ଼େ ଆସିବ ଲାଗୁଛି ଆପଣଙ୍କୁ ଆନୁମାନ ଖର୍ଚ୍ଚ କେତେ ଆଡ଼େ ଆସିବର ଆପଣଙ୍କୁ ଲାଗୁଛି ଆପଣ ଠିକାରେ ଦେବେ ନା ମଜୁରୀରେ ଦେବେ କେମିତି କିସ ଏ ସାର୍ ପାଇପ୍ଟା ଆମେ ଆମେ ଆମେ ଆଣିବାନା ଆପଣ ବି ଯିବେ ସାଙ୍ଗରେ ପାଇପ୍ଟା ଆଣିବାକୁ ମଜୁରୀ ହିସାବରେ ପାଂଶ ଲେବର ଚାରିଶହ ହଁ କାମ ଜାଣିଛନ୍ତି

ହଁ ଖାଇବ ନା ଖାଇବାର ତ ନିଜର ହଁ ହେଉ ତ କାଲି ଆପଣ ଫାଙ୍କା ତାହେଲେ ଅଛନ୍ତି ହଁ ତ କାଲି ମୁଁ ଯିବି ତାହେଲେ ଆଉ ସାଙ୍ଗ ହେଇକି ସାଙ୍ଗରେ ଯିବା ପାଇପ୍ ନେଇ ଆସିବା କିଣିକି